ଏହା ଠିକ୍ ଯେ ଟେକ୍ନୋଲୋଜି ଦ୍ୱାରା ଆମେ ଅନେକ ଜିନିଷ ଶିଖିଥାଉ ଓ ଏହି ଟେକ୍ନୋଲୋଜି ଦ୍ୱାରା ଆମେ ତିନି ଘଣ୍ଟାରେ ବା ସାରା ଦିନରେ କରୁଥିବା କାର୍ଯ୍ୟକୁ ଅତି ସହଜରେ ବା ଗୋଟେ ଦୁଇ ଘଣ୍ଟାରେ ମଧ୍ୟ କରିଥାଉ କରିପାରିଥାଉ ଅଫିସ୍ରେ ହେଉଥିବା କାମ ପୂର୍ବରେ ହାତରେ ବା କଲମ ସାହାଯ୍ୟରେ କରାଯାଉଥିଲା ମାତ୍ର ଟେକ୍ନୋଲୋଜି ଦ୍ୱାରା ଆମେ ଏହାକୁ ଟେକ୍ନୋଲୋଜି ହେବା ପରେ ଆମେ ସେହି କାର୍ଯ୍ୟକୁ କମ୍ପୁଟର ମାଧ୍ୟମରେ ବହୁତ ଶୀଘ୍ର କରିପାରୁ ଓ ଟେକ୍ନୋଲୋଜି ଆମର ମନ ମନୋରଞ୍ଜନ ମନୋରଞ୍ଜନ ମଧ୍ୟ କରୁଛି ବା ମନୋରଞ୍ଜନ ଶୈଳୀକୁ ମଧ୍ୟ ପରିବର୍ତ୍ତନ କରୁଛି ପୂର୍ବରେ ଆମେ କୌଣସି ସ୍ଥାନରେ ଯାତ୍ରା ବା ନୃତ୍ୟ ହେଲେ ସେଠାରେ ଯାଇକିନା ତାହାକୁ ଦେଖିଥିଲୁ ଓ ବହୁତ ଦିନ ପରେ ପରେ ଆମର ମନୋରଞ୍ଜନ ହେଉଥିଲା ମାତ୍ର ଟେକ୍ନୋଲୋଜି ହେବା ପରେ ଆମର ମନୋରଞ୍ଜନ କରିବାର ଶୈଲୀକୁ ବଦଳାଇ ବଦଲାଉଛି ଆଜିକାଲି ଟେକ୍ନୋଲୋଜି ଦ୍ୱାରା ହେଉଥିବା ମୋବାଇଲ୍ ଟେଲି ମୋବାଇଲ୍ କମ୍ପ୍ୟୁଟର ଲ୍ୟାପଟପ୍ ଆଦି ଦ୍ୱାରା ଆମେ ଯେଉଁ ସମୟରେ ଚାହିଁବା ସେଇ ସମୟରେ ଆମେ ନିଜର ମନୋରଞ୍ଜନ କରିପାରିବା କରିପାରୁଛି ଏହା ଅତି ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି ଅତି ଗୁରୁତ୍ୱପୂର୍ଣ୍ଣ ଆମ ଜୀବନ ପାଇଁ